ଆମ ଦେଶ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିଛନ୍ତି ଯାହାର ଉଦ୍ଦେଶ୍ୟ ହେଲା ପ୍ରାଥମିକ ଶ୍ରେଣୀରେ ଥିବା ପିଲାମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ କିପରି ଭାବରେ ପ୍ରଦାନ କରାଯିବ ସେ ବିଷୟରେ କୁହାଯାଇଛି ଏହା ଅଣତିରିଶ ଅକ୍ଟୋବର ଦୁଇହଜାର ଏକୋଇଶ ମସିହାରେ ଆରମ୍ଭ ହୋଇଥିଲା ଯାହା ଫଳରେକି ଗରିବ ପିଲାମାନଙ୍କୁ କିପରି ଭାବରେ ପାଠପଢ଼ିବାକୁ ଆଗ୍ରହିତ ହେବେ ଏବଂ ସେମାନଙ୍କ ମଧ୍ୟରେ ଉତ୍ସାହିତ ଉତ୍ସାହିତ କରିବା ପାଠପଢ଼ିବାକୁ ଏବଂ ସ୍କୁଲ୍କୁ ପ୍ରତିଦିନ କେମିତି ଆସିବେ ସେଥିପାଇଁ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଆରମ୍ଭ କରିଛନ୍ତି ଏବଂ ହିତାଧିକାରୀ ଏହାର ହିତାଧିକାରୀମାନେ ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଥିବା ପିଲାମାନଙ୍କୁ ଏହି ଯୋଜନା ଏହି ଯୋଜନାରେ ସାମିଲ୍ କରାଯାଇଛି ଏବଂ ଏଥିରେ ପିଲାମାନେ ବହୁତ ସୁବିଧା ମଧ୍ୟ ପାଉଛନ୍ତି ଯାହା ଫଳରେକି ଠିକ୍ ଟାଇମ୍ରେ ଖାଇବା ଖାଇବା ଏବଂ ଭଲ ଭଲ ପୋଷଣ ଖାଦ୍ୟ ମଧ୍ୟ ପ୍ରଦାନ କରାହେଉଛି